ଆମେ ଆମ ଘରରେ ଆମର ଯେଉଁ ମନି ପ୍ଲାଣ୍ଟ୍ କିଛି ଲଗେଇଛୁ ଯେପରିକି ଯେ ସେଥିରେ ମନି ପ୍ଲାଣ୍ଟ୍ ଯୋଉ ଆମେ ଲଗେଇଛୁ ସେ ମନି ପ୍ଲାଣ୍ଟ୍ରେ ଆମକୁ କିଛି ବହୁତ କିଛି ଜିନିଷ ମିଳୁଛି ଆମ ଘର ସୁନ୍ଦର ଦେଖାଯାଉଛି ଆମକୁ ଅକ୍ସିଜେନ୍ ମଧ୍ୟ ମିଳୁଛି ଏବଂ ବାରି ଆଡ଼େ ପ୍ରତ୍ୟେକ୍ଟି ଇଏ ରେ ଆମେ ଇଏ କରଛୁ ଅ ତୁଳସୀ ଗଛ ଲାଗିଛି ବିଭିନ୍ନ ଫୁଲ ଗଛ ଲାଗିଛି ଯେପରିକି ମଲ୍ଲି ମାଳତି ଆଉ ଗୋଲାପ ଟଗର ମନ୍ଦାର ଏ ଭଳିକି ବହୁତ କିଛି ଜିନିଷ ଲାଗିଛି ବାରି ଆଡ଼େ ତ ଆମ ବାରି ଆଡ଼େ ମଧ୍ୟ ଗୋଟେ ଛୋଟ ବଗିଚା ହେଇଯାଇଛି ଆପଣ ଆମ ଘରର ଅଗଣାରେ ବଗିଚା ଅନ୍ତର୍ଭୁକ୍ତ କରିବେ ତ ସେଥିରେ କିଛି ବାରି ଗୋଟେ ଅଛି ସେଥିରେ କଦଳୀ ଗଛ ଲାଗିଛି ଅମୃତଭଣ୍ଡା ବୋଇତାଳୁ ଏମିତିକି ବହୁତ କିଛି ଗଛ ଲାଗିଛି ଯୋଉଟାକି ଆମକୁ ବହୁତ କିଛି ଜିନିଷରେ ସାହାଯ୍ୟ କରୁଛି ଯେପରିକି ଫୁଲ ଗୁଡ଼ାକ ଫୁଲ ଗୁଡ଼ାକ ଆମକୁ ସକାଳୁ ପୂଜା କରିବାକୁ ମିଳିଯାଉଛି ଫୁଲ ତ ସେ ଫୁଲ ସେ ଗୋଡ଼େ ହେଲା ତା'ପରେ ମନି ପ୍ଲାଣ୍ଟ୍ ଗୋଟେ ଅଛି ମନି ପ୍ଲାଣ୍ଟ୍ ସେଟା ଗୋଟେ ମାଳିକି ସେ ଗୋଡ଼େ ଅମ୍ଳଜାନ୍ ଦିଆହେଲା ତୁଳସୀ ଗଛ ତ ଆପଣ ଜାଣିଛନ୍ତି ଯେ ପ୍ରଚୁର ପରିମାଣରେ ଅମ୍ଳଜାନ୍ ଅଛି ସେମିତି ବହୁତ କିଛି ଗଛ ଲାଗିଛି ବୋଇତାଳୁ ଗୁଡ଼ିକ ଫଳିଲେ ଆମେ ବହୁତ ବୋଇତାଳୁ ଗୁଡ଼ିକ ଫଳିକିି ଖାଉଛୁ ଏମିତିକି ବହୁତ କିଛି ଜିନିଷ ଆମ ବାରିଆଟେ ଲାଗିଛି ତ ତା'ର ସୃଜନଶିଳତା ଯେପରିକି ଆମକୁ ଦରକାର ଆମେ କିଛି ଗଛ ଲଗେଇବା ସେ ଗଛ ଇଏ କରିବା ଏମିତିକି ବହୁତ କିଛି ଆମର ଦରକାର